ପହଁରିବା ଦ୍ୱାରା ସାମଗ୍ରିକ ସୁସ୍ଥ ଏବଂ ଫିଟ୍ନେସ୍ ଭଲ ରହିଥାଏ ଆଉ ଆମେ ଯଦି ପହଁରିବା ତା'ହେଲେ ନିଜର ହାତ ଗୋଡ଼ ସବୁ ଭଲ ଲାଗେ ଆଉ ଆମେ ପହଁରିବାକୁ ଆମେ ସାଙ୍ଗସାଥିରେ ବହୁତ ପହଁରୁଥାଉ ଆଉ ଆମ ଗୋଡ଼ ବି ଷ୍ଟ୍ରଙ୍ଗ୍ ହୋଇଥାଏ ଆଉ ନିଜ ଦେହକୁ ବି କିଛି ପ୍ରୋବ୍ଲେମ୍ ଆସେନି ପାଣି ହେଲେ ଦେହ ବି ଭଲ ରହିବ ପହଁରିଲେ ନିଜର ଗୋଡ଼ ହାତ ଷ୍ଟ୍ରଙ୍ଗ୍ ରୁହେ ପହଁରିବାକୁ ବହୁତ ମଜା ଆସେ ଆଉ ଆମେ ସମସ୍ତେ ମିଶିକି ପହଁରୁ ବନ୍ଧରେ କେତେ ମଜା ହୁଏ ପହଁରି ପହଁରି ପହଁରି ଯେତେ ଯେତେ ପହଁରି ଅଭ୍ୟାସ କରିବେ ଅଭ୍ୟାସ ଯାଏନି ଆଉ ଅଭ୍ୟାସ ଥିଲେ ଆହୁରି ଭଲ ଲାଗେ ପହଁରିବା ପାଇଁ ଆଉ ସ୍ୱାସ୍ଥ୍ୟ ବି ଭଲ ରହିଥାଏ ସେଥିପାଇଁ ପହଁରିବାକୁ ବେଶୀ ଇଚ୍ଛା ଲାଗେ ଆଉ ପହଁରିଲେ ବି ବହୁତ ମଜା ବି ଆସେ ସେଥିପାଇଁ ସାଙ୍ଗସାଥିମାନଙ୍କ ସହିତ ଆମେ ସବୁବେଳେ ପହଁରୁ ଆମେ ଯେତେବେଲେ କ୍ଲାସ୍ରୁ ଆସୁ ଯଦି ସେହି ଦିନ ଶନିବାର ହୋଇଥାଏ ତା'ହେଲେ ଆମେ ପହଁରିବା ପାଇଁ ସବୁ ଝିଅପିଲାମାନେ ଆମେ ପହଁରିବାକୁ ବହୁତ ଭଲପାଉ ଆଉ ଆମ ଯେତେ ବି ଯେତେ ବିି ଆମକୁ ଅଥା ଲାଗିଥାଏ ତା'ହେଲେ ସେ ପାଣିରେ ଆମେ ପହଁରିଲେ ଆମକୁ ବହୁତ ଭଲ ଲାଗେ କାହିଁକିନା ପହଁରିବା ପାଇଁ ବି ଭଲ ହାତ ଗୋଡ଼ା ଷ୍ଟ୍ରଙ୍ଗ୍ ରହିଥାଏ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ରଖିଥାଏ ସେଥିପାଇଁ ପହଁରିବାକୁ ଏବଂ ବହୁତ ଭଲ ଲାଗେ ଆମେ ସାଙ୍ଗସଥିରେ ଯେତେବେଲେ ଯାଉ ଆମେ ସମସ୍ତଙ୍କୁ ଏକାଠି ଚାରି ପାଞ୍ଚ ଜଣ ସମସ୍ତେ ପହଁରୁ ସେତେବେଳେ ବହୁତ ମଜା ଆସେ ଆଉ ଖୁସି ବି ଲାଗେ କାହିଁକିନା ଆମେ ସବୁବେଳେ ଯଦି ବସିବାକୁ ଚେଷ୍ଟା କରିବା କି ଘରରେ ବୋରିଂରେ ଗାଧୋଇବାକୁ ଚେଷ୍ଟା କରିବା ସେତେବେଳେ ଦେହ ଖରାପ ହୋଇଥାଏ ଆଉ ଯଦି ଆମେ ଯଦି ପହଁରିବା ତା'ହେଲେ ଆମ ସ୍ୱାସ୍ଥ୍ୟ ବି ଭଲ ରହିବ ଆଉ ମନ ବି ଭଲ ରହିବ ଦେହ ଦେହ ସବୁବେଳେ ଠିକ୍ ରହିବ କିଛି ବି ଏମିତି କିଛି ବି ହେବନି